ଆମ ଗ୍ରହ ଛଡ଼ା ଅନ୍ୟ କୌଣସି ଗ୍ରହରେ ଜୀବନ ନାହିଁ କାରଣ ବଞ୍ଚି ରହିବା ପାଇଁ ଯେଉଁ ସବୁ ଉପାଦାନ ଦରକାର ତାହା ଆମ ଗ୍ରହ ଛଡ଼ା ଅନ୍ୟ କୌଣସି ଗ୍ରହରେ ନାହିଁ ଆମ ଗ୍ରହକୁ ଛାଡ଼ିଦେଲେ ଅନ୍ୟ କୌଣସି ଗ୍ରହରେ ଜଳ ନାହିଁ ଅନ୍ୟ ଗ୍ରହରେ ଆମ ଗ୍ରହ ତୁଳନାରେ ଅମ୍ଳଜାନର ପରିମାଣ ବହୁତ କମ ତେଣୁ ଆମ ଗ୍ରହ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନ ନାହିଁ